ଓଡ଼ିଶାର କୃଷିକ୍ଷେତ୍ର ଲୋକମାନଙ୍କୁ ବହୁତ କିଛି ଭଲ ଭଲ ଶିକ୍ଷା ଦେଇଥାଏ କୃଷକ ମାନେ ଯେମିତି କଠିନ ପରିଶ୍ରମ କରୁଛନ୍ତି ସେମାନେ ମଧ୍ୟ ସେମିତି କଠିନ ପରିଶ୍ରମ କରନ୍ତୁ ସେମାନେ ବିନା ସ୍ୱାର୍ଥରେ ଲୋକମାନଙ୍କର ସାହାଯ୍ୟ କରୁଛନ୍ତି କଠିନ ପରିଶ୍ରମ କରି ଦିନରାତି ବର୍ଷା ଖରାକୁ ସହିକି ଲୋକମାନଙ୍କ ପାଇଁ ବହୁତ କଷ୍ଟ କରୁଛନ୍ତି ସେମାନଙ୍କ ମୁହଁରେ ଦାନା ଦେଉଛନ୍ତି ତାଙ୍କ ପରି ଆମେ କଠିନ ପରିଶ୍ରମ କରି ବିନା କିଛି ସ୍ୱାର୍ଥରେ ଲୋକମାନଙ୍କୁ ସାହାଯ୍ୟ କରିବା ଦରକାର ଆଉ ସେମାନେ ଯେମିତି ଖରା ବର୍ଷା ଶୀତ କାକର ସବୁ କିଛି ସହିକି ଆମକୁ ଦାନା ଯୋଗାଉଛନ୍ତି ଆମେ ମଧ୍ୟ ଲୋକମାନଙ୍କୁ ସେହିପରି ସାହାଯ୍ୟ କରିବା ଦରକାର